ହଁ କୁହ ଏଇ ବସିଥିଲି ଆଉ କାଲି ଶିବରାତ୍ରି ପାଇଁ ଭାବୁଥିଲି କ'ଣ କରିବି ବୋଲି ଆଉ ତୁ କାଲି ଶିବରାତ୍ରି କ'ଣ କରିବୁ ହଁ କାଲି ମୁଁ ଭାବୁଛି ସକାଳୁ ଯିବି ବୋଲି ବୁଝିପାରିଲୁ ମୁଁ କାଲି ସକାଳୁ ଯିବି ବୋଲି ଭାବୁଛି ଯଦି ତୁ ଯିବୁ ତା'ହେଲେ କାଲି ସକାଳ ଆଠଟାରେ ତୋତେ ଆସିକି ପହଞ୍ଚିବାକୁ ପଡ଼ିବ ଆମ ଘର ପାଖରେ ମୁଁ ଭାବୁଛି କ'ଣ ଜାଣିଛୁ ଆମେ ଶିବ ଠାକୁରଙ୍କ କତିକି ଯିବା ଯଦି ଉପବାସ କରିଛନ୍ତି ତା'ହେଲେ ଆମେ ଲାଷ୍ଟ୍ ପର୍ଯ୍ୟନ୍ତ ରହିବା ମହାଦୀପ ଉଠିଲା ପର୍ଯ୍ୟନ୍ତ ନା କ'ଣ କହୁଛୁ

ହଉ ଠିକ୍ ଅଛି ଶୁଣ ତୁ ଆସିଲା ବେଳେ ରଞ୍ଜିତାକୁ ଆଉ ରୋଜିକୁ ନେଇଆସିଥିବୁ ସାଙ୍ଗରେ ଚାରି ଜଣ ମିଶିକି ଯିବା ଟିକିଏ ଭଲ ଲାଗିବ ଆଉ ନିଶ୍ଚୟ ନିଶ୍ଚୟ ଆଚ୍ଛା ମୁଁ ମୁଁ ଗୋଟେ ମୁଁ କହୁଛି ଯେ ଫଳରେ କ'ଣ ନେଇକି ଯିବା ଆଚ୍ଛା ତ କଦଳୀର ଦାମ୍ ଟିକିଏ ଅଧିକ ଅଛି କ'ଣ କରିବା ତୁ ନଡ଼ିଆ ଆଣିବୁ ନାଇଁ ନାଇଁ ମୋ ପାଇଁ ଗୋଟେ ନଡ଼ିଆ ନେଇକି ଆସିଥିବୁ ମୁଁ ତ ସେହି କଥା କହୁଥିଲି ଆଚ୍ଛା କ'ଣ କହୁଥିଲି କହିଲୁ ତୁ ତୁ କାଲି ଉପବାସ କରିବୁ ଦିନ ଦିନସାରା ତ ଉପବାସ କରିବୁ ତୁ ପୁଣି କ'ଣ ସର୍ବତ ଫର୍ବତ କରି ପିଇବା ପାଇଁ କ'ଣ ପୁଣି କେମିତି କରାଯିବ ସର୍ବତରେ କ'ଣ ପକେଇକି ପିଇବାକୁ ପଡ଼ିବ କହିଲୁ ମୁଁ ରହିପାରିବିନି ନା ଉପବାସ ରହିପାରିବିନି ନା ସେଥିପାଇଁ ହେଉଛି କଥା ମୁଁ କରିବି ସତ ତା'ପରେ ହେଉଛି ତ ଆମେ ସେଇଠି ଯେଉଁ ଯିବା ସେଇଠି ଯେଉଁ ଦିନମାନ ରହିବା ସେଇଠି ଡ୍ରେସ୍ କପଡ଼ା କ'ଣ ଚେଞ୍ଜ୍ କରିବା ପାଇଁ ଡ୍ରେସ୍ ନେବୁ କି ତୁ ଆଚ୍ଛା ଆଚ୍ଛା ପାଣି ଫାଣି ତ ନେଇଥିବୁ ପାଣି ପାଣି ନବୁ କି ଆଚ୍ଛା ଆଚ୍ଛା ଆଚ୍ଛା ତୁ ରୋଜି ହେରିକା ଉପବାସ କରିବେ କି ନାହିଁ ସେ କଥା ବି ବୁଝିଦେବୁ ହଁ ତାଙ୍କୁ ଟିକିଏ ଆଜି ତାଙ୍କୁ ଟିକିଏ ଆଜି ଫୋନ୍ କରି ପଚାରିଦେବୁ ସେ କାଲି ସକାଳ ସୁଦ୍ଧା ଆସିପାରିବେ କି ନାହିଁ ଓ ଆଚ୍ଛା ଠିକ୍ ଅଛି ତୁ କାଲି ଆ ସକାଳ ଆଠଟା ତିରିଶି ଭିତରେ ପହଞ୍ଚିବାକୁ ଚେଷ୍ଟା କରିବୁ ଆଉ ମୋ ପାଇଁ ମନେକରିକି ଗୋଟେ ନଡ଼ିଆ ନେଇକି ଆସିଥିବୁ ନା କ'ଣ କହୁଛୁ ଚେଷ୍ଟା କରିବୁ ଆଉ ଠିକ୍ ଅଛି ଆଉ ତୁ କାଲି ଆସେ ତୁ କାଲି ଆସେ ମୁଁ ସେଇଠି କଥା ହେବା ଆଉ